ହେଲୋ ହଁ

ହଁ ଆଁ ହଁ ଇୟାଡ଼େ ଡାଲି ତୃଣ ଶାଗ ପନିପରିବା ମସଲା ସାମାନ୍ ଭାଜି କି ରଖିଛ ସେଥିରୁ ଆଚ୍ଛା ଅର୍ଜେଣ୍ଟ କରିଛ ଆଚ୍ଛା ଆଚ୍ଛା ହୋଟେଲ୍ ହୋଟେଲ୍ କରିଛ କ'ଣ କ'ଣ କ'ଣ କ'ଣ ମିଳୁଛି ତୁମର ହୋଟେଲ୍ରେ ଇଏ ହଁ ଯେ ତୁମର ଦୋକାନ ତ ଯେ ଭଳିଆ ଲାଗୁଛି ହଏ ଯେ ହଁ

ହଁ ହଁ ଯେ ତୁମର ଟିକେ ସୁକାଲ ଦେଉଥିବ ସେଥିଲାଗି ବେଶୀ ଏ ସେ ଚଳିଯିବ ଦୋକାନଟା ହଁ ଆଚ୍ଛା ଆଉ ଆଉ କ'ଣ କ'ଣ ତୁମର ଇଆଡ଼େ ବନାସ ହୁଁ ହଁ ହୁଁ ହଁ ଇ ବିଶେଷ ପରିମାଣର ତୁମର ଦୋକାନ ଚଳୁଛି ଏ ବଲାଙ୍ଗୀରରେ ତୁମର ହଁ ବାକି ସେଣ୍ଟର୍ରେ ଦୋକାନଟା ଅଛି ସେଥିଲାଗି ଆଉ ଆଉ କ'ଣ କ'ଣ ଅଛି ଲଡ଼ୁ ହଁ ତୁମେ ସବୁ ରଖ ନାଇ

ହଁ ରେଟ୍ ଅଧିକ କେତେ ନେଉଛ ଇଆଡ଼େ ହଉ ଆଉ ମାନେ ଆମରି ଆଡ଼େ ଖଣ୍ଡେ ଦରକାର ଭଲ ପଠେଇ ଦେଇ ପାରିବ କି ହଁ ମାନେ ହଏ ଅଧ କିଲୋ ଆମର ଦରକାର ତ ସେଥିଲାଗି ତୁ କହୁଛୁ ଆଉ କିଛି କ'ଣ ଯୋଡ଼େ ଯୋଗେଇ ଦେବ ବୋଲେ ହଁ ଆମକୁ କିଛି ବଟମ୍ ଫଟମ୍ ଦରକାର ପଡ଼ୁଛି ବୁଝିଲ ଓ ହ ଆଉ ଯାହା କିଛି ରଖିଛ ଡାଲି ଫାଲି ଏଁ